ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ମଣିଷ ବର୍ତ୍ତମାନ ସବୁ ପ୍ରକାର ଉନ୍ନତି କରି ପାରିଛି ଏବଂ ଆଗକୁ ମଧ୍ୟ ବଢ଼ି ପାରିଛି ବିନା ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ କେହି ଏତେ ଶୀଘ୍ର ବା ସହଜରେ ଆଗକୁ ବଢ଼ି ପାରିବ ନାହିଁ